ମୋ ନିଜ ବିଷୟରେ କହୁଛି ମୁଁ ସକାଳୁ ଉଠି ଆଗ ଗାଧୁଆପାଧୁଆ ସାରି ଠାକୁର ପୂଜା କରେ ତାପରେ ରୋଷେଇବାସ କରେ ଆଉ ମୁଁ ନବମ ଯାକେ ପାଠପଢ଼ିଛି ଆଉ ମୁଁ ଘରେ ସକାଳୁ ସଞ୍ଜ ଯାକେ ଘରକାମ କରେ ଆଉ ମୋର ଗୋଟେ ପୁଅ ଅଛି ଆଉ କ ମୁଁ ବାହାର ବାହାର ଜିନିଷ ମାନେ ବାହାରକୁ ଯାଇ ସଉଦାପତ୍ର କିଣାକିଣି ଠାରୁ ଆରମ୍ଭକରି ବାହାର କାମ କରେ ଆଉ ଦିନରାତି ଦିନିଆ ଦିନରେ ଦୁଇଥର ରୋଷେଇ କରେ ରାତିକୁ ବି ରୋଷେଇ କରେ ମୋର ସିଲେଇ ଶିକିବାକୁ ଇଚ୍ଛାଥିଲା ସିଲେଇ ଶିଖିପାରିଲିନି